ଅହ ଉପଗ୍ରହ ଇତ୍ୟାଦି ଆକାଶରେ ଦେଖିଥାଉ ଏପାଖୁ ଏମାନଙ୍କୁ ଚିହ୍ନିବା ପାଇଁ ସାଙ୍ଗ ସାଥି ବସିକି କଥାବାର୍ତ୍ତା ହୋଇଥାଉ ବେଳେ ବେଳେ ପାଞ୍ଜି ଦେଖିଥାଉ ଏବଂ ସାଙ୍ଗ ସାଥି ବିଷୟରେ ଆଲୋଚନା କରି କେଉଁଟା କେଉଁ ଗ୍ରହ କେଉଁଟା କେଉଁ ନକ୍ଷତ୍ର ଏବିଷୟରେ ଆମେ ଚିନ୍ତା କରିଥାଉ ଜହ୍ନ ସାଧାରଣତଃ ସବୁଠୁ ବଡ଼ ଗ୍ରହ ହେଇଥିବାରୁ ତାକୁ ଆମେ ସହଜରେ ଚିହ୍ନି ପାରୁ ଏବଂ ତାହାର ରାତିରେ ଯେଉଁ ଆଲୋକ ଦିଏ ତାକୁ ବହୁତ ଭଲ ଲାଗେ ତେଣୁ ଚନ୍ଦ୍ର ଗୋଟିଏ ଭଲ ଗ୍ରହ ବୋଲି ଆମେ ଭାବିଥାଉ